ପୂର୍ବ ଅପେକ୍ଷା ଆମ ଦୁନିଆଁରେ ବହୁତ ଗୁଡ଼ାକ ଜିନିଷ ଡେଭଲପ୍ମେଣ୍ଟ ହୋଇଛି ମାନେ ବିକଶିତ ହୋଇଛି ସେଗୁଡ଼ିକ ମଧ୍ୟରୁ ହେଲା ଆମେ ୟା ପୂର୍ବ ପିଢ଼ି ଯେତିକି ଥିଲେ ସେମାନଙ୍କ ଚାଲି ଚଳଣି ଢଙ୍ଗ ରଙ୍ଗ ମାନେ ରହିବା ପାଇଁ ବାସଗୃହ ଠାରୁ ଇତ୍ୟାଦି କରି ଖାଇବା ପିଇବା ପିନ୍ଧିବା ଠାରୁ ଆରମ୍ଭ କରି ସବୁ ଉପରେ ବହୁତ ବିକଶିତ ହୋଇଛି ଯେମିତିକି ଆମ ଦେଶରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏଇ ଭଳିଆ ଯାହା ବି ଅଛନ୍ତି ସେସବୁ ଆମକୁ ଖାଇବା ପିଇବା ପାଇଁ ଦାନ ଦେଉଛନ୍ତି ଏବଂ ପଢ଼ିବା ପାଇଁ ସ୍କୁଲ କଲେଜ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଆଗେଇ ନେଇଛନ୍ତି ଏବଂ ଗାଡ଼ି ମଟର ଠାରୁ ଆରମ୍ଭ କରିକି ଜବ କ୍ୟାରିଅର ବିଷୟରେ ବି ବହୁତ ପଦକ୍ଷେପ ନେଇଛନ୍ତି ବହୁତ ବିକଶିତ ହୋଇଛି ଏବଂ ଅର୍ଥନୀତି ଅନୁସାରେ ଦେଖିବାକୁ ଗଲେ ବହୁତ ଅର୍ଥନୀତି ଉପରେ ବି ବହୁତ ୟେ ହୋଇଛି

ଆମ ପୂର୍ବରୁ ଶିକ୍ଷାଗତ ଅନୁଯାୟୀ ବହୁତ ଡେଭେଲପ୍ମେଣ୍ଟ ହୋଇଛି ଏବଂ ସ୍ୱାସ୍ଥ୍ୟ ଚିକିତ୍ସା ଉପରେ ବି ବହୁତ ଡେଭଲପମେଣ୍ଟ ହୋଇଛି